ଆମେ କୁକୁଡ଼ା ଫାର୍ମ ଦେଇଛୁ ତାଙ୍କର ଲାଗି ଛୋଟ ଘରଟେ ବନେଇଛୁ ଆଉ ତାଙ୍କର ଲାଗି ଫ୍ୟାନ୍ ବି ଲଗେଇଛୁ ଆଉ କୁକୁଡ଼ାମାନଙ୍କୁ ଆଣିକିରି ସୁସ୍ଥିରେ ସେମାନଙ୍କୁ ରଖିଛୁ ତାପରେ ସେମାନଙ୍କୁ ପାଣି ତାପରେ ତାଙ୍କର ଖାଦ୍ୟ ଖାଇବାକୁ ଦେଉଛୁ ଟାଇମ୍ ହିସାବବେ ତାକୁ ଆଉ ଯେ ସେମାନଙ୍କୁ ସବୁବେଳେ ଫ୍ୟାନରେ ରଖିଥିଲେ ସେମାନେ ତାଙ୍କର ଦେହ ଅସୁସ୍ଥ ହୋଇଯାଇଛି ସବୁବେଳେ ତାକୁ ସୁସ୍ଥରେ ରଖିଛୁ ଆଉ ଖାଇବାର ପିଇବାକୁ ଟାଇମ ଟାଇମ୍ରେ ଦେଉଛୁ ଆଉ ସେଥିରେ ଛୋଟ ଛୋଟ ଟାଣିକିରି ଆମେ ବଡ଼ ବଡ଼ କରଛୁ ଆଉ ସେଥିରେ ବଡ଼ ହେଲେ ଆମେ ତାହାକୁ ବିକାବିକି କରୁଛୁ ଆମ ସେଥିରେ ବହୁତ ଲାଭ ହେଉଛି ଆଉ ଯଦି କୁକୁଡ଼ାମାନଙ୍କୁ ଯଦି ଭଲରେ ଯତ୍ନ ନ ନେଲେ କି ତାହାକୁ ଗାଧା ପାଧା ନ କଲେ କି ଖିଆ ପିଆ ଯଦି ଭଲରେ ଖାଇବାକୁ ନଦେଲେ ଦେଲେ ସେମାନେ ଅଧା ମରି ବି ଯାଉଛନ୍ତି ଆମରି ବି କ୍ଷତି ହୋଇଯାଉଛି ବେଳେ ତାହାକୁ ସୁସ୍ଥରେ ରଖିକରି ଆମେ ପାଣି ପୁଣା ଦେଇକିରି ତାପରେ ତାଙ୍କର ଖାଦ୍ୟ ଖାଇଆବାକୁ ଦେଇକରି ରଖିକରି ତାପରେ ଫ୍ୟାନରେ ରଖିକରି ଏମାନଙ୍କୁ ଭଲରେ ଆମେ ରଖୁଛୁ ଆଉ ତାଙ୍କର ଯତ୍ନ ନେଇକିରି ତାହାକୁ ଭଲରେ ରଖିଛୁ ସେଥିଲାଗି ଆମର ଉନ୍ନତି ହେଉଛି ଆଉ ସେତେବେଳେ ସେ ଫାର୍ମ ସେଥିଲାଗି ଆମେ କୁକୁଡ଼ା ଫାର୍ମ ଦେଇଛୁ ଆଉ ଏବେବି ରଖିଛୁ ଆଉ ଦେବୁ ବୋଲିକିରି ଭାବିଛୁ ସବୁବେଳେ ସେଥିରେ ଲାଭ ହେଉଛି ଆମର ପରିବାର ବି ସେଥିରେ ଚଳୁଛୁ ଆଉ ପିଲାଛୁଆ ବି ଭଲରେ ପଢ଼ି ପୁଢ଼ା ପାରୁଛନ୍ତି ସବୁ କରୁଛନ୍ତି ସେଥିରେ ଆମର ବହୁତ ଉନ୍ନତି ହଉଛି ସେଟା ଆମର ଲକ୍ଷ୍ୟ